ହଁ ଆମର୍ ଯେ ଫୁଲ୍ ଯେନ୍ ଜଗେଇଛୁ ସେନୁ ଯଦି ପୋକ୍ ଜୋକ୍ ଯୋଗେ ଯଦି ଲାଗି ଜିମା ବେଲେ ଆମେ ଦୁକାନ୍ କେ ଯାଇକରି ତା ମାନେ ସାର୍ ଦୁକାନ୍ କେ ଯାଏସୁ ଆର୍ ସେନୁ ପୋକ୍ ଗୁଣ ହେଲା ଗୁଟେ ଆମେ ତ ପୋକ୍ ଗୁଣ ବୋଲସୁ ସେଟା ପୋକ୍ କେ ଯେଣ୍ଟା ମାରସି ଆରୁ ଖାର୍ ଖୁରା ବି ସେଇଠି ନେସୁ ଇଏ ଆମର୍ ଗାଏ ଗୋରୁ ଖତ୍ ଯେନ୍ ଥିସି ଛେନା ଛୁନି ନା ପାରସୁଁ ସେଟାକେ ଯେତେବେଲେ ଜାଲସୁଁ ସେଇଟା ସେ ଖାର୍ ଗେଲେ ଫୁଲ ଗାଡ଼ି ମାନଙ୍କୁ ଦେଇ ନାସୁଁ ବୋଲେ ଆର୍ ପୋକ୍ ଗୁଣ ବି ଦେସୁଁ ଆରୁ ସ୍ପ୍ରେ ବି କରସୁଁ ଗୁଟି ଉଷୁ କସା ବୋଲସି ଝିଟବାର୍ ଟା ସେ ଆମର୍ ପାଇପ୍ ଦ୍ଵାରା ବେଲେ ସେ କୀଟ୍ ମାନେ ତାର୍ ତା ମାନେ ନାସ୍ ହେଇଯିବ ବୋଲି ମାନେ ସେଟାକେ ଆମେ ଆରୁ ମୂଷା ମୂଷି ନା କାଟିବେ ବୋଲି କରି ଆମେ ତାହାକେ ଗଛ୍ କେ ତା ମାନେ ରୋଗ୍ ପୋକ୍ ନୁ ବଞ୍ଚାସୁଁ